ନବାରଣପୁର ଜିଲ୍ଲାରେ ଥିବା କିଛି ଲ୍ୟାଣ୍ଡମାର୍କ ଐତିହାସିକ ସ୍ଥାନ ଗୁଡ଼ିକର ନାମ ହେଲା ଲଙ୍କେଶ୍ୱରୀ ଥିବା ମନ୍ଦିର ଲଙ୍କେଶ୍ୱରୀ ମନ୍ଦିର ଗୌଡ଼ଗୋଡ଼ ଜଙ୍ଗଲରେ ଯେନ୍ ଅଛେ ରୃଷ୍ୟ ଶୃଙ୍ଖ ପାହାଡ଼ ଆଉ ଗୁପ୍ତେଶ୍ୱର ବାବାର ମନ୍ଦିର ଏଇରା ହେଉଛି ଆମର ନବାରଣପୁର ଜିଲ୍ଲାରେ ଯେନ୍ତା ଥିବା ଲ୍ୟାଣ୍ଡମାର୍କର କିଛି ଐତିହାସିକ ସ୍ଥାନ